ହଁ ଆଜ୍ଞା ନମସ୍କାର୍ କୁହନ୍ତୁ ହଁ କୁହନ୍ତୁ ଆଚ୍ଛା ଆପଣଙ୍କ ନାଁ କ'ଣ ଆଚ୍ଛା ଆପଣଙ୍କ କେତେ ପ୍ରତିଶତ ମାର୍କ ଥିଲା ଦଶମରେ ଆଚ୍ଛା ଆଚ୍ଛା ଆପଣ କ'ଣ ନେବାରେ ଇଚ୍ଛୁକ ଅଛନ୍ତି ଆପଣଙ୍କ ଲକ୍ଷ୍ୟ କ'ଣ ଜୀବନର ଆଚ୍ଛା ଆଚ୍ଛା ଆପଣଙ୍କର ତ ଆପଣ ଯେତେବେଳେ ଦଶମ ପଢ଼ୁଥିଲେ ଆପଣଙ୍କ ପ୍ରିୟ ବିଷୟ କ'ଣ ଥିଲା ସାହିତ୍ୟ ଥିଲା ତ ଆପଣ ଗୋଟେ କାମ କରନ୍ତୁ ଭଲ ପ୍ରଶିକ୍ଷକ ହେବାପାଇଁ ଆପଣ କଳା ନିଅନ୍ତୁ କାହିଁକିନା କଳାରେ ଆପଣଙ୍କୁ ବହୁତ ସ୍କୋପ୍ ମିଳିପାରିବ ବୁଝିଲେ କଳା ନିଅନ୍ତୁ କଳାରେ ସ୍ନାତକୋତ୍ତର କରିବେ ଓଡ଼ିଆ ସମ୍ମାନରେ ସ୍ନାତକୋତ୍ତର କରିବେ ଯାହା ଫଳରେ ଆପଣଙ୍କର ବହୁତ ସୁବିଧା ମିଳିବ ଆପଣ ଲେକ୍ଚର ବି ହେଇପାରିବେ ବୁଝିପାରିଲେ ନା ଆଜ୍ଞା ଆପଣଙ୍କର ଯେ କୌଣସି ଫିଲଡ଼୍କୁ ଯାଆନ୍ତୁ ଆପଣ ସବୁ କ୍ଷେତ୍ରରେ କଳାର ସମ୍ମାନ ଅଛି ବୁଝି ପାରିଲେ ଆଜ୍ଞା ଆପଣ ପ୍ଲସ୍ ଟୁ ଆମ କଲେଜରେ କରିବେ ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା ଆମ କଲେଜରେ ଗୋଟେ ବର୍ଷକୁ ସତର ହଜାର ଟଙ୍କା ରହୁଛି ଯଦି ଆପଣ ଆଜ୍ଞା ବର୍ଷକୁ ସତର ହଜାର ରହୁଛି ଯଦି ଆପଣ କାଷ୍ଟ୍ ୱାଇଜ୍ ଆପଣଙ୍କର ଯଦି ନିମ୍ନ ବର୍ଗର କୌଣସି ଜାତି ରହିଥାଏ ତ ଆପଣଙ୍କୁ ସରକାରଙ୍କ ତରଫରୁ ଏକ ଷ୍ଟାଇପେଣ୍ଡ୍ ମିଳିବ ଯାହାକି ଆପଣଙ୍କର ପଇସାର ପେମେଣ୍ଟର ଫର୍ଟି ପରସେଣ୍ଟ୍ ରହିବ ବୁଝିପାରିଲେ ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ବାବାଙ୍କର ଅକ୍ୟୁପେସନ୍ କ'ଣ କି ସେ କ'ଣ କରନ୍ତି ପେଶା କ'ଣ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା ଆପଣଙ୍କ ବୁଝିବୁ ଆପଣ ଗୋଟେ କାମ କରନ୍ତୁ ହ୍ୟାଲା ଆପଣ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଦେଖା ହୁଅନ୍ତୁ ମୁଁ କଥା ହେଇଯିବି ବୁଝିଲେ ନା ଆପଣଙ୍କ ପାଇଁ ଆଜ୍ଞା ଆପଣଙ୍କ ପାଇଁ କିଛି ସୁବିଧା ଏଠାରେ ରଖାଯିବ ଠିକ୍ ଅଛି ଆଜ୍ଞା ଆପଣଙ୍କର ରହୁଛି ଯୁକ୍ତ ଦୁଇ ଆପଣଙ୍କୁ ଦୁଇ ବର୍ଷ ପଢ଼ିବାକୁ ପଡ଼ିବ ବୁଝିଲେ ଆଜ୍ଞା ଆଜ୍ଞା ଆପଣ ପ୍ରଥମ ବର୍ଷ ଦ୍ୱିତୀୟ ବର୍ଷ ପରେ ଆପଣ ଗ୍ରାଜୁଏସନ୍ କରିବେ ବୁଝିପାରିଲେ ଯୁକ୍ତ ତିନି ଆଜ୍ଞା ଯୁକ୍ତ ତିନିରେ ଆପଣଙ୍କର ଗୋଟେ ନିର୍ଦ୍ଦିଷ୍ଟସବ୍ଜେକ୍ଟକୁ ନେବାକୁ ପଡ଼ିବ ଗୋଟେ ନିର୍ଦ୍ଦିଷ୍ଟ ବିଷୟରେ ଆପଣ ସ୍ନାତକୋତ୍ତର କରିବେ ଯାହାକୁ ଅନର୍ସ୍ କୁହାଯାଏ ବୁଝି ପାରିଲେ ଆଜ୍ଞା ସେ ଯୁକ୍ତ ତିନିରେ ଆପଣ ଓଡ଼ିଆ ଯଦି ସ୍ନାତକୋତ୍ତର ନେଉଛନ୍ତି ତ ଆପଣଙ୍କୁ ଫିଉଚର୍ରେ ବହୁତ ହେଇପାରିବ ବହୁତ ସାହାଯ୍ୟ ହେଇପାରିବ ବୁଝିପାରିଲେନା ଆଜ୍ଞା ତ ଆପଣ ସେୟା କରନ୍ତୁ ଆସିକି ଆପଣ କଲେଜରେ ଦେଖା କରନ୍ତୁ ଆମେ ଆପଣଙ୍କ ପାଇଁ ସୁବିଧା ଯୋଗାଇଦେବୁ ଆମ କଲେଜଟା ଆଜ୍ଞା ସିଭି ରମଣ କଲେଜ ଆଜ୍ଞା ଠିକ୍ ଅଛି ଆପଣ ଆସିକି ଦେଖା କରନ୍ତୁ ହେଲା ଆପଣ ଆସିକି ଦେଖା କରନ୍ତୁ ଠିକ୍ ଅଛି ଆଜ୍ଞା ଆଜ୍ଞା ହଉ ରଖୁଛି ଆଜ୍ଞା